କୃଷି ଶିଳ୍ପ ହେଉଛି ଓଡ଼ିଶାର ପ୍ରମୁଖ ଶିଳ୍ପ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଶିଳ୍ପ ଗୁଡ଼ିକ ବହୁତ ଦାୟୀ ହେଇଥାଉଛନ୍ତି କୃଷିର ପ୍ରାଚୀନ ପଦ୍ଧତି ହେଉଛି କୃଷି ଶିଳ୍ପରେ ମନୁଷ୍ୟମାନଙ୍କ ଲଙ୍ଗଳ କୋଦାଳ ଇତ୍ୟାଦି ବ୍ୟବହାର କରିଥାନ୍ତି ଯାହାଫଳରେ ସେମାନେ ବହୁତ ସୁବିଧା ସୁଯୋଗ ହାସଲ କରିପାରିଥାନ୍ତି ଜଳବାୟୁ ପରିବର୍ତ୍ତନ ପାଇଁ ଶିଳ୍ପ ଗୁଡ଼ିକ ବହୁତ ଦାୟୀ ହୋଇଥାନ୍ତି ଯାହାଫଳରେ ସେମାନେ ଖରା ବର୍ଷା ଶୀତକୁ ନ ପାଇ କୃଷି ଶିଳ୍ପ ଉପରେ ନିର୍ଭର କରିଥାନ୍ତି କୃଷି ଶିଳ୍ପ କରିବା ଦ୍ୱାରା ସେମାନଙ୍କ ବହୁତ ଅସୁବିଧା ହୋଇଥାଏ ଖରାଦିନେ ଖରାଦିନେ କୃଷି ଶିଳ୍ପ କରିବା ଦ୍ୱାରା ସେମାନଙ୍କ ବହୁତ ଲାଭ ହୋଇଥାଏ ମତେ ବର୍ଷାଦିନେ କୃଷି ଶିଳ୍ପ କରି ବହୁତ ସମସ୍ୟା ସମ୍ମୁଖୀନ ହୋଇଥାଏ ଜଳବାୟୁ ପରିବର୍ତ୍ତନ ପାଇଁ ଶିଳ୍ପ ଗୁଡ଼ିକ ଦାୟୀ ହୋଇଥାନ୍ତି କୃଷିର ପ୍ରାଚୀନ ପଦ୍ଧତି ହେଉଛି କୋଦାଳ ହଳ ଲଙ୍ଗଳ ଇତ୍ୟାଦି ଯାହାଦ୍ୱାରା ସେମାନେ ବହୁତ ଅସୁବିଧା ଚାଷୀମାନେ କୃଷି ଶିଳ୍ପ ମତ୍ସ୍ୟ ମତ୍ସ୍ୟଶିଳ୍ପ ମତ୍ସ୍ୟ କୃଷି ଲଙ୍ଗଳ ଇତ୍ୟାଦି ବ୍ୟବହାର କରିଥାନ୍ତି ଯାହାଫଳରେ ବହୁ ଜଳବାୟୁ ପରିବର୍ତ୍ତନ ଭିନ୍ନ ହୋଇଥାଏ ଯାହାଫଳରେ ସେମାନେ ବହୁତ ସମସ୍ୟାାର ସମ୍ମୁଖୀନ କରିଥାନ୍ତି